ମୁଁ ମୟୂରଭଞ୍ଜ ଜିଲ୍ଲାର ଏକ ଚାଷୀ ପରିବାରରୁ ଆସିଅ ଆସିଅଛି ମୟୂରଭଞ୍ଜ ଜିଲ୍ଲା ଏକ ଚାଷ ଉପରେ ସମସ୍ତେ ନିର୍ଭର କରନ୍ତି ଚାଷ କଥା କହିଲେ ଆଗରୁ ପୂର୍ବ ଆମର ପୂର୍ବପୁରୁଷ ଲୋକମାନେ ତାଙ୍କର ହଳ କରିବା ପଦ୍ଧତି ବହୁତ ଅଲଗା ପ୍ରକାର ଥିଲା ଯାହାଫଳରେ କି ସେମାନେ କୁଡ଼ିରେ ତାଙ୍କର ହାଣି ହାଣି ସେମାନେ ଆଗ ହଳ କରୁଥିଲେ ତାପରେ ତାଙ୍କର କିଛି ତାଙ୍କର ପିଢ଼ି ଗଳାପରେ ମୋର ବାପା ଜେଜେବାପା ମାନେ ସେମାନେ ତାଙ୍କର ହଳ ହଳ ମାଧ୍ୟମରେ ସେମାନେ ହଳ କଲେ କିନ୍ତୁ ବର୍ତ୍ତମାନ ଆମ ଟେକ୍ନିକାଲ୍ ଯୁଗ ଏତେ ଆଗେଇ ଯାଇଛି ଯେ ଯେଉଁଟା କି ତାପାଇଁ ଟ୍ରାକଟର୍ ବାହାରିଲାଣି ସଙ୍ଗେସଙ୍ଗେ ଅତି ସହଜ ଅତି କମ୍ ସମୟରେ ତାହା ବର୍ତ୍ତମାନ ହଳ ହେଇଯାଉଛି ଏବଂ ପାୱାର୍ ଟେଲର୍ ମଧ୍ୟ ସେଇ ସିଷ୍ଟମ୍ ରେ କାମ କରାହଉଛି ସବୁ ଟେକ୍ନିକାଲ୍ ସବୁ ଟେକ୍ନିକାଲ୍ ସବୁ କାମହଉଛି ହଳ ପୁରା କାମ କରିକି ଆମର ମଞ୍ଜି ବୁଣା ପର୍ଯ୍ୟନ୍ତ ମଞ୍ଜି ବି ମେସିନ୍ ରେ ବୁଣା ହଉଛି ଆଗରୁ ଆମର ପୂର୍ବପୁରୁଷ ମାନେ ଧାନ ଆ ରୁଇକି ତାକୁ ତା କାଟି କାଟି ସାରିକି ଘରକୁ ବିଡ଼ା ବାନ୍ଧି ଘରକୁ ବୋହିକି ନଉଥିଲେ ତାପରେ ଗୋଟେ ଗୋଟେ ଗୋଟେ ଗୋଟେ ଧାନ ବିଡ଼ା ପିଟିକି ତାକୁ ଧାନ ଅମଳ କରାହଉଥିଲା ଏବଂ ବର୍ତ୍ତମାନ କିନ୍ତୁ ଏକ ଯ ଏମିତି ଯନ୍ତ୍ରପାତି ଜିନିଷ ବାହାରିଛି ଯାହାକୁ କମ୍ବାଇନ୍ ମେସିନ୍ କୁହାଯାଏ ସେଇଥିରେ କି ଏଟେଟାଇମ୍ ଏକାଥରେ ଧାନକାଟି ତାର ଏକାଥରେ ଆମେ ଧାନ ଅମଳକରି ଘରେ ପହଞ୍ଚେଇ ପାରୁଛେ ତେଣୁ ଆମର ବର୍ତ୍ତମାନ ଟେକ୍ନିକାଲ୍ ଯୁଗ ଭଉତ ଆଗକୁ ଆଗେଇ ଯାଇଛି ଯାହାଫଳରେ କି ଆମର ବହୁତ ସୁବିଧା ହଉଛି ସେଭଳି ବିଭିନ୍ନ କ୍ଷେତ୍ରରେ ମଞ୍ଜିବୁଣା ମଧ୍ୟ ଆମର ମେସିନ୍ ରେ ବର୍ତ୍ତମାନ ମଞ୍ଜିବୁଣା ହଉଛି ଯେଉଁଟା କି ଅତି ସହଜ ହଉଛି ଏବଂ ଟ୍ରାକଟର୍ ପାୱାର୍ ଟେଲର୍ ପରେ ଆଉ ଗୁଟେ ମେସିନ୍ ଅଛି ଆମର ରୁଟର୍ ଟ୍ରାକଟର୍ ର ଆଉ ଟିକେ ଉନ୍ନତ ଧରଣର ବିଲ ରୁଇବା ପୂର୍ବରୁ ସେ ରୁଟର୍ ବର୍ତ୍ତମାନ ଏତେ ସହଜ ହଉଛି ଯେ କାମ କରିବା ପାଇଁ ଏବଂ ରୁଟର୍ ପରେ ବିଲ ରୁଆ ପାଇଁ ଆଗରୁ ଆମେ ହାତରେ ବିଲ ରୁଆ ହଉଥିଲା କିନ୍ତୁ ବର୍ତ୍ତମାନ ମେସିନ୍ ସାହାଯ୍ୟରେ ବର୍ତ୍ତମାନ ବିଲ ରୁଆ ହେଇପାରୁଛି ବହୁତ ସହଜେ ବର୍ତ୍ତମାନ ଟେକ୍ନିକାଲ୍ ଦ୍ଵାରା ଆମର ଚାଷ କାମ ବହୁତ ସହଜ ହେଇଯାଇଛି ଏବଂ ଏଇଭଳି ହିସାବରେ ବଢ଼ି ଚାଲିଲେ ଆମର ଚାଷୀମାନେ ବି ଉନ୍ନତି କରିପାରିବେ